ଆଇନଗତ ଯେଉଁ ଦସ୍ତାବିଜ ସୃଷ୍ଟି କରିବା ସେମିତି କିଛି ଆମର ଗାଁର ଲୋକମାନେ ବା ସାଧାରଣ ଲୋକମାନଙ୍କରେ ସେମିତି କିଛି ଅଭିଜ୍ଞତା ନାହିଁ ଆମେ ପ୍ରଥମେ ଯାଇକି ନା ଥାନାରେ ହେଉ କିମ୍ବା ଆଇ ଟି ଅଫିସରେ ହେଉ ଯେଉଁଠି ଗଲେ ବି ଆମେ ପ୍ରଥମେ ଯାଇକି ନା ବୁଝୁଛୁ ଯେ କାମଟା କେମିତି ହେବ କେଉଁ କାଗଜପତ୍ର କେଉଁଠି ଆଣିବାକୁ ଦରକାର ସେମାନେ ଯଦି କହିଦେବେ ତ ଆମେ ସେଇଠି ଯିବୁ ନହେଲେ ଆମେ ଏବେ ଯାକ ବି ଯାଇ ପାରୁନାହିଁ ସେ ଜାଗାରେ ଆଉ ପ୍ରଥମ ହେଉଛି ଲାଇସେନ୍ସ ଯଦି ଆମେ ଗୋଟେ ଡି ଏଲ୍ କରିବାକୁ ଚାହିଁବା ଏବେ ବି ଆମକୁ ସେଇଟା ବି କଷ୍ଟକର ହେଉଛି କାରଣ ତା'ର ସଠିକ୍ କାଗଜପତ୍ର କେଉଁଠି ମିଲିବ କ'ଣ ପାଇଁ ଆମେ କେଉଁ କାମ ହେବ ଆମେ ଏବେ ଯାକୁ ସେଇଟା ଜାନି ହେଉ ନାହିଁ